କେନ୍ଦ୍ରାପଡ଼ା ଜିଲ୍ଲାରେ ଝୋଟ ପାଇଁକି ବହୁତ ପ୍ରସିଦ୍ଧ ଝୋଟ ବହୁ ପ୍ରସିଦ୍ଧ କାରଣ ସେଥିରେ ଆମର ଏଇ ଝୋଟ ପାଇଁ କେତକ କଳାକାର ମାନେ ପେଟ ପୋଷିଥାନ୍ତି ଏବଂ ରୋଜଗାର ବି କରିଥାନ୍ତି ଯେମିତିକି ଝୋଟ ଝୋଟଟି ଆମେ ଜାଣିଚେ କି ନ ନ କଳମ ନୁହେଁ ଯେଉଁ ନ ରକମ ଯେପରିକି ଗୋଟେ ଗଛଥାଏ ତା ନାମ ହେଉଛି ନଳିତା ସେଇ ନଳିତା ଆମ କେନ୍ଦ୍ରାପଡ଼ା ଜିଲ୍ଲାରେ ବହୁମାତ୍ରାରେ ହୋଇଥାଏ ଏହି ଦୀପାବଳି ସମୟରେ ଆମେ ଯେଉଁ ନଳିତା କାଟି ଥାଉ ସେଇ ନଳିତାରେ ଆମେ ତା'ର ଚୋପାରେ ଝୋଟ ପ୍ରସ୍ତୁତ ହୋଇଥାଏ ଏବଂ ସେହି ଝୋଟ ସାହାଯ୍ୟରେ ସେଇ ନଳିତାର ଚୋପା ନଳିତାର ଚୋପାକୁ କଞ୍ଚା ଥିବା ସମୟରେ ତାହାକୁ କୃଷକମାନେ ବାଡ଼େଇ ବାଡ଼େଇ ତାହାକୁ ସରୁ ସରୁର ସୂତା ଆକାରରେ ପ୍ରକାଶ କରିଥାନ୍ତି ଏବଂ ତାହାକୁ ଖରା ଦେଇଥାନ୍ତି ଖରାଦେବା ପରେ ସିଏ ଧଳା ତାର ରୂପ ନୀଳରୁ ଧଳା ହୋଇଯାଇଥାଏ ଯାହାଫଳରେ ସେ ନଳିତାରେ ନଳିତାଟି ନଳିତା ଚୋପାଟି ଝୋଟରେ ପରିପୂର୍ଣ୍ଣ ହେଇଥାଏ ଏବଂ ସେ କୃଷକ ସେଇ ଝୋଟକୁ ବିକ୍ରୟ କରି ଗୋଦାମକୁ ବିକ୍ରୟ କରି କିଛି ପଇସା ରୋଜଗାର କରିଥାଏ ଏବଂ ସେଇ ବିକ୍ରୟକାରୀ ମାନେ ଏଇ ଝୋଟକୁ ନେଇ ବିଭିନ୍ନ ପ୍ରକାର କାର୍ପେଟ୍ କରିଥାନ୍ତି ଯେମିତିକି ପାପୋଛ ବିଭିନ୍ନ ପ୍ରକାର ସୁନ୍ଦର ସୁନ୍ଦର ପାପୋଛ ଏବଂ ତା ଦେହରେ ରଙ୍ଗଦେଇ ବିଭିନ୍ନ ପ୍ରକାର ସୁନ୍ଦର ଭାବେ ଗଢ଼ିତୋଳି କରଥାନ୍ତି ଏବଂ ପଇସା ଏଇଥିରେ ଶ୍ରମିକମାନେ ପଇସା ପଇସା ରୋଜଗାର କରିଥାନ୍ତି ଏବଂ ପିଲାମାନେ ମଧ୍ୟ ବହୁ ବେକାରି ପିଲାମାନେ ମଧ୍ୟ କାର୍ଯ୍ୟକାରୀର କ୍ଷମତା ପାଇଥାନ୍ତି ଇତ୍ୟାଦି ଲାଭ ହୋଇଥାଏ